ହ୍ୟାଲୋ ଆପଣ କ'ଣ କାର୍ ଡ୍ରାଇଭର ରାଜା ଭାଇ କହୁଛନ୍ତି କି ମୁଁ ଆପଣଙ୍କ କାର୍ଟି କୁ ବାତିଲ କରିବାକୁ ଚାହୁଁଛି କାରଣ ମୁଁ ଆପଣଙ୍କୁ ସକାଳ ଆଠଟାରେ ସମୟ ଦେଇଥିଲି ହେଲେ ଆପଣ ସମୟ ଅନୁସାରରେ ପହଞ୍ଚି ପାରିଲେ ନାହିଁ ଏବଂ ଆମ ଘରର ଗୋଟିଏ ବ୍ୟକ୍ତି ସଙ୍ଗେ ସଙ୍ଗେ ଅସୁସ୍ଥ ହୋଇ ପଡ଼ିଲେ

ମୁଁ ତାକୁ ଡାକ୍ତରଖାନା ନେଇଯିବା ପାଇଁ ଅନ୍ୟ ଏକ କାର୍ ଅର୍ଡ଼ର୍ କରି ସେଇଥିରେ ଚାଲିଗଲି ଆପଣ କାର୍ ଠିକ୍ ସମାଜରେ ଆଣିଥିଲେ ମୁଁ ଅସୁବିଧାରେ ପଡ଼ିିନଥାନ୍ତି ଆପଣ ଆପଣଙ୍କଠୁ ମୁଁ ଜାଣିବାକୁ ଚାହୁଁଛି ଯେ ଆପଣ କାହିଁକି ଠିକ୍ ସମୟରେ ଆସି ପାରିଲେ ନାହିଁ ଆପଣ ଦୟାକରି ଟିକିଏ ମୋତେ କୁହନ୍ତୁ ଆପଣ କାହିଁକି ଠିକ୍ ସମୟରେ ଆସିପାରିଲେ ନାହିଁ ତାହା ମୁଁ ଜାଣିବା ପାଇଁ ଚାହୁଁଛି କାରଣ ଆପଣ ଠିକ୍ ସମୟରେ ନ ଆସିପାରିଲେ ସେଥିପାଇଁ ମୋ ମନ ଠିକ୍ ଲାଗୁ ନାହିଁ ଆପଣ ଯଦି ମୋତେ କହିବେ ତାହେଲେ ମୋ ମନ ଟିକେ ଭଲ ଲାଗିବ